ଯେନ୍ତି କି ଆମର୍ ହୋଉଛି ଲାପଟପ୍ ଲାପଟପ୍ ମୋର୍ ବହୁତ୍ ଜରୁରୀ ଥିଲା ପଢ଼ା ଲାଗି ବି ବଜାର୍ କେ ଗଲି ଦେଖଲିଁ କେନ୍ କମ୍ପାନୀର କାଣା ବେଲେ ଦେଖଲି ବହୁତ୍ ସାରା କମ୍ପାନୀର ଥିଲା ଲେକିନ୍ ମତେ ଡ଼େଲ୍ ଡ଼େଲ୍ କମ୍ପାନୀ ବହୁତ୍ ଭଲ୍ ଲାଗଲା ସେଥିରେ ମୁଇଁ ଦେଖଲି ସେ କମ୍ପାନୀର ଲାପଟପ୍ ଦେଖଲି ତାପରେ ଆନଲି ଲାପଟପ୍ ଆରୁ ଆହାଦେ ମୁଇଁ ସେଟା କେ ଇୟୁଜ୍ କରୁଛେ ମୋର୍ ପଢ଼ାରେ ବହୁତ୍ କାମ୍ ଦୋଉଛେଁ ପଢ଼ୁଛେଁ ବହୁତ୍ କିଛୁ ଆପ୍ଲାଏ ବି ମୁଇଁ କରିପାରୁଛେଁ କେନସି ଜବ୍ ର ବି ମୁଭି ବି ଦେଖୁଛେଁ ଆର୍ ଏବେ ସେଟା ବହୁତ୍ ଭଲ୍ ଚାଲୁଛେ ବହୁତ୍ ଭଲ୍ ଚାଲୁଚି ବହୁତ୍ କିଛୁ ଏମିତି ମୁଇଁ ବେବ୍ୟହାର୍ କରୁଛେଁ ବହୁତ କିଛୁ କାମ୍ ଦେଉଛେ ଶିଖବାର୍ କେ ବି ମିଳୁଛେଁ ମୁଇଁ ସବୁବେଲେ ଯେନ୍ତା ବି ମୋର କାମ୍ ଅଛି ବାହାର୍ କେ ଯିବାର୍ କେ ନାଇଁ ପଡ଼ବା ଲାପଟପ୍ରେ ମୁଇଁ ଆରମ୍ ସେ କରିପାରୁଛେଁ ସବୁ କିଛୁ ସବୁ ବହୁତ୍ କିଛୁ ସୁବିଧା ହଉଛେ ବହୁତ୍ କିଛୁ ଶିଖବାର୍କେ ବି ମିଳୁଛେ ଯେନ୍ତା କି ଆମକୁ ଘରେ ଥାଇକିନା ବି ସବୁକିଛୁ ହେଇପାରୁଛି ମୋର